ଆମ ଦେଶକୁ ସ୍ଵାଧୀନତା ଦେଇଥିଲେ ଯେ କି ମହାତ୍ମା ଗାନ୍ଧୀ ଜବାହରଲାଲ ନେହେରୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏମିତି ଆହୁରି ମଧ୍ୟ ଅଛନ୍ତି ଆମ ପୂର୍ବପୁରୁଷ ମାନେ ଯାହାକି ଆମ ଦେଶକୁ ସ୍ଵାଧୀନ ଦେଇଥିଲେ ଆଉ ଆମେ ମଧ୍ୟ ସେମାନଙ୍କୁ ସବୁଦିନ ମନେ ରଖିଛୁ ସେମାନେ ଆମ ପାଇଁ ବହୁତ କିଛି କରିଛନ୍ତି ନିଜ ପ୍ରାଣ ତ୍ୟାଗ ମଧ୍ୟ କରିଛନ୍ତି ଯାହାକି ଭାରତ ଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ ଯେ ଯେଉଁଥିରେ କି ମହାତ୍ମା ଗାନ୍ଧୀ ମଧ୍ୟ ଦିଲ୍ଲୀ ଚଲୋ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ଏବଂ ଆମ ପୂର୍ବପୁରୁଷ ମାନେ ମଧ୍ୟ ତାଙ୍କୁ ଧରି ଦିଲ୍ଲୀ ଚଲୋ ଆନ୍ଦୋଳନରେ ମଧ୍ୟ ଚାଲିଥିଲେ ଏବଂ ଆମ ଦେଶକୁ ମଧ୍ୟ ସ୍ଵାଧୀନ କରି ଆମ ଦେଶକୁ ଆଜି ସ୍ଵାଧୀନତା ସହ ରଖିଛନ୍ତି କେବଳ ସେଇମାନେ ହେଉଛନ୍ତି ମହାତ୍ମା ଗାନ୍ଧୀ ସୁବାସ ଚନ୍ଦ୍ର ବୋଷ ଜବାହରଲାଲ ନେହେରୁ ଏଭଳି ବହୁତ ଅଛନ୍ତି ଯେ କି ଆମ ମନ ଭିତରେ ସବୁବେଳେ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ